ଗୁଡ଼୍ ଆଫ୍ଟରନୁନ୍ ସାର୍ ଆପଣଙ୍କ ଫ୍ଲିପକାର୍ଟରୁ ମୋ ପାଖକୁ ଗୋଟିଏ ଡେଲିଭେରୀ ଆସିଛି ଗୋଟିଏ ଅର୍ଡ଼ର୍ ଟା କିନ୍ତୁ ଯେଉଁଟା କି ମୁଁ ଅର୍ଡ଼ର୍ କରିନଥିଲି ଦୟାକରି ସେହିଟାକୁ ବାତିଲ୍ କରିଦିଅନ୍ତୁ